ମୋତେ ତ ସବୁ ପ୍ରକାର ବ୍ୟଞ୍ଜନ ବହୁତ ବହୁତ ଭଲ ଲାଗେ ସେଥି ମଧ୍ୟରୁ ଡ଼ାଲମା ଡ଼ାଲମା ମୋତେ ବହୁତ ଭଲ ଲାଗେ ଖାଇବା ପାଇଁ ହଁ ମୋର ସବୁଠାରୁ ପ୍ରିୟ ପ୍ରିୟ ରାନ୍ଧଣା ସେଇଟା ଆଉ ଆମ ଘରେ ମୋ ବୋଉ ବହୁତ ବଢ଼ିଆ ଡ଼ାଲମା ରୋଷେଇ କରେ ମୋତେ ବହୁତ ଭଲ ଲାଗେ ଆଉ ଡ଼ାଲମା ଥିଲେ ଆଉ ମୋର କୌଣସି ବ୍ୟଞ୍ଜନ ଆବଶ୍ୟକ ପଡ଼େନାହିଁ ଡ଼ାଲମା ମୋତେ ବହୁତ ଭଲ ଲାଗେ କାରଣ ଡ଼ାଲମାରେ ବୁଟ ଡାଲି ଆଳୁ ବାଇଗଣ ବିନ୍ ସବୁ ପ୍ରକାର ପରିବା ଫରିବା ହେରିକା ମିଶିକି ଡ଼ାଲମା ହୋଇଥାଏ ଆଉ ମୋର ସେଇଟା ବହୁତ ପ୍ରିୟ ବହୁତ ପ୍ରିୟ କାରଣ ମୋତେ ବହୁତ ଭଲ ଲାଗେ ଆଉ ସେଇଟା ଥିଲେ ଅନ୍ୟ କୌଣସି ବ୍ୟଞ୍ଜନର ଆବଶକ ପଡ଼େନି ଭାତ ସହିତ ସେଇଟା ମାନେ ଆରମ୍ସେ ଖାଇ ହୋଇଯିବ ବୋଉ ତ ମୋର ବହୁତ ମାନେ ବହୁତ ବଢ଼ିଆ ରୋଷେଇ କରେ ତ ଏହି ଡ଼ାଲମା ଆମର ହେଉଛି ବହୁତ ପ୍ରସିଦ୍ଧ ଗୋଟେ ରାନ୍ଧଣା କଟକ ଭୁବନେଶ୍ଵର ପ୍ରାୟ କଟକ ଭୁବନେଶ୍ଵର ପ୍ରାୟ ପାଞ୍ଚ ଛଅଟି ହୋଟେଲ୍ ଅଛି ଡ଼ାଲମାକୁ ନେଇକି ପ୍ରସିଦ୍ଧ ତେଣୁ ସେ ଗୋଟେ ବହୁତ ପ୍ରସିଦ୍ଧ ରାନ୍ଧଣା ତେଣୁ ଯିଏ ବି ଖାଆନ୍ତି ତାକୁ ବହୁତ ପସନ୍ଦ କରନ୍ତି ତା'ଦେହରେ ବହୁତ ପ୍ରକାରର ଜିନିଷ ପଡ଼ିଥାଏ ମୁଁ ତାକୁ ବହୁତ ଭଲପାଏ ଖାଇବା ପାଇଁ ଆଉ ଯେତେବେଳେ ଆମ ଘରେ ହୁଏ ମୁଁ କେବେ ବି ମିସ୍ କରିବା ପାଇଁ ଚାହେଁନି ସବୁବେଳେ ଖାଇବା ପାଇଁ ଚାହେଁ

ମୋତେ ବହୁତ ଭଲ ଲାଗେ ଭାତ ସହିତ ଲଗାଇକି ଖାଇବା ପାଇଁ ଆଉ ଏତେ ଭଲ ମାନେ ରାନ୍ଧଣା ମାନେ ଆଉ କେଉଁଠି ଏମିତି ଆଇଟମ୍ ମିଳିବ ବି ନାହିଁ ତ ଆମ ଘରେ ପ୍ରାୟତଃ ବହୁତ ମାନେ ପ୍ରାୟ ଟାଇମ୍ ଏହି ଡ଼ାଲମାଟା ହୁଏ ଆମ ଘରେ ସମସ୍ତେ ଖାଆନ୍ତି ଆଉ ସମସ୍ତେ ବହୁତ ଭଲପାଆନ୍ତି ମଧ୍ୟ ଆଉ ମୁଁ ବହୁତ ବହୁତ ବଢ଼ିଆ ଡ଼ାଲମା କରେ ଏତେ ବଢ଼ିଆ ଡ଼ାଲମା ତ କେହି କରି ହିଁ ପରିବେନି ମୋତେ ମୋତେ ପର୍ସନାଲ୍ ମାନେ ବହୁତ ଭଲ ଲାଗେ ଆଉ ମୋତେ ସବୁବେଳେ ମୋର ମାନେହୁଏ ଯେ ମୁଁ ଡ଼ାଲମା ଖାଆନ୍ତି କି ତ ମତେ ଏତେ ପସନ୍ଦ ତ ନିହାତି ମୋର ସେଇଟା ଗୋଟେ ପ୍ରିୟ ରାନ୍ଧଣା

ମୁଁ ତାକୁ ବହୁତ ମାନେ ମାନେ ଭଲପାଏ ମାନେ ଆଉ ଯେଉଁଠି ବି ଖାଇବା ପିଇବା ହୁଏ ଆମେ ଯେଉଁ ଖାଇବା ପାଇଁ ଡ଼ାଲମା ହୋଇଥାଏ ତ ଆମେ ନିହାତି ତାକୁ ବହୁତ ପସନ୍ଦ କରୁ ତ ମାନେ ଏ ମାନେ ସବୁବେଳେ ମାନେ ଡ଼ାଲମା ହୁଅନ୍ତା କି ପ୍ରାୟତଃ ଖାଇବା ମାନେ ଓଡ଼ିଶାରେ ପ୍ରାୟ ଖାଇବା ଉପରେ ଡ଼ାଲମା ପ୍ରାୟତଃ ହୁଏ ତ ନିହାତି ପ୍ରାୟ ଲୋକ ପସନ୍ଦ କରନ୍ତି ଖାଇବା ପାଇଁ ଆମେ ସମସ୍ତେ ଖାଇ ମଧ୍ୟ ଥାଉ ତ ସେଇଟା ଗୋଟେ ଫେମସ୍ ରାନ୍ଧଣା ଓଡ଼ିଶାର ତ ନିହାତି ଆଉ ଅନ୍ୟ ଦେଶରେ ବି ଯେଉଁ ମାନେ ଆସିବାକୁ ଟ୍ରାଏ କରିବେ ବି ଓଡ଼ିଶାରେ ତ ସେମାନେ ନିହାତି ଭଲପାଇଯିବେ ଏହି ଡ଼ାଲମାକୁ ତ ଜଣେ ଏଭଳିଆ ରାନ୍ଧଣା ଗୋଟିଏ ଏ ଗୋଟିଏ ହେଲା ଆଉ ମୋର ତ ବହୁତ ବହୁତ ବହୁତ ପ୍ରିୟ ଆଉ ମୁଁ ସବୁବେଳେ ଚାହେଁ ଖାଇବା ପାଇଁ ଆଉ ମୋତେ ବହୁତ ଭଲ ଲାଗେ ଧନ୍ୟବାଦ